ଆଜ୍ଞା ସିଜନ ୱାଇଜ ସବୁ ପରିବା ଅଛି ମୋ'ର ଆଳୁ କୋବି ବନ୍ଧା କୋବି ବିଲାତି ବିନ୍ସ୍ ଛୁଇଁ ଆଉ ଯେଉଁ ଗାଜର ବିଟ୍ ଲଙ୍କା ଧନିଆଁ ପତ୍ର ସଜନା ଛୁଇଁ ମାଟି ଆଳୁ ଆଉ ଲେମ୍ଭୁ ପିଆଜ ରସୁଣ ଅଦା ସବୁ ଅଛି ଓକେ କେତେ କେତେ ପରିମାଣ କେତେ ଦରକାର ସବୁ ଦେଇପାରିବି ଯେତେ ପରିମାଣ ହେଉ ଦେଇପାରିବି କେତେ ପରିମାଣ ଅଛି କେତେ ବନ୍ଧା କୋବି ଦୁଇ କୁଇଣ୍ଟାଲ ଫୁଲ କୋବି କେତେ କୁଇଣ୍ଟାଲ ଇଏ ଦୁଇ କୁଇଣ୍ଟାଲ ସିଏ ବି ଦୁଇ କୁଇଣ୍ଟାଲ ତା'ର ପରିମାଣ କେତେ କୁହନ୍ତୁ ମୁଁ ଲେଖୁଚି ହଁ ଫ୍ରେସ୍ ସବୁ କେତେ କହିଲେ ପଚିଶି କେଜି କଣ ଆଉ ଆଉ କଣ ବାଇଗଣ କେତେ କୋଡ଼ିଏ କେଜି ଦରକାର ଆଉ କଣ କୁହନ୍ତୁ ବିନ୍ସ୍ ବିନ୍ସ୍ କେତେ ନେବେ ଗୋଟେ ବସ୍ତାରେ ପଞ୍ଚଚାଳିଶ କିଲୋ ପଞ୍ଚଚାଳିଶ କିଲୋ ଆସୁଛି ଆଉ କଣ ଦରକାର ଅଛି ମାଟି ଆଳୁ ଦରକାର ଅଛି ସଜନା ଛୁଇଁ ଦରକାର ଅଛି ଆଉ କଣ ନେବେ କେଜି ହିସାବରେ ଦେଶୀ ଛୁଇଁ ଦେଶୀ ଛୁଇଁ ଭଲ ଛୁଇଁ ଅଶୀ ଟଙ୍କା କେଜି ସେଇ ଅନୁସାରେ ନେବେ ଦେବି ନା ଦେବି ତ ଗୋଟିଏ କୁଇଣ୍ଟାଲ ଆସିବ ଗୋଟିଏ କୁଇଣ୍ଟାଲ ନେବେ ସଜନା ଛୁଇଁ ଆଉ କଣ ପରିବାଟା ସାତ ହଜାର ଖଣ୍ଡେ ହୋଇଯିବ ଆପଣଙ୍କର ପରିବାଟା ଟିକେ ଥଣ୍ଡା ପାଗ ତ ପଡ଼ିଲାଣି ପାଞ୍ଚ ଚାରିଦିନ ପାଞ୍ଚଦିନ ପଳେଇବ ଅଧିକା ଆଉ ଯିବନି ହଁ ଫ୍ରେସ୍ ଜିନିଷ ଆସିଛି କିନ୍ତୁ ଆସିବାରେ ତ ଟ୍ରାନ୍ସପୋର୍ଟିଂରେ ତ ଟ୍ରାନ୍ସପୋର୍ଟରେ ଆସୁଥିବା ନା ଦିନେ ଦୁଇ ଦିନ ଲାଗୁଥିବ ଦିନେ ଦୁଇ ଦିନ ଲାଗୁଚି ନା ଆଉ ତାକୁ ଦୁଇ ଦିନ ହେଲେ ଏଠି ପାଞ୍ଚ ଦିନ ହେଲାଣି ଛଅ ସାତ ଦିନ ହେଇଗଲାଣି କେତେ ଦିନ ପରିବାଟା ରହିବ କଞ୍ଚା ପରିବା ନା ହଁ ହଁ ଡିସ୍କାଉଣ୍ଟ ଦିଆ ନିହାତି ଦେବି ଦେବିନି କାହିଁକି ଏତେ ପରିବା ନେବେ ଆଉ ଦେବିନି ଆପଣ ବ୍ୟସ୍ତ ହୁଅନ୍ତୁନି ଆଉ ଆଉ କଣ ଦରକାର ଅଛି କି ହଁ ହଁ ପହୁଞ୍ଚାଇଦେବି ପହୁଞ୍ଚାଇଦେବି ପିଲା ମୁଁ ପଠାଇଦେବି ଆଉ କେମିତି ଫୋନେପେରେ ଦେବେ ନା ଆପଣ କେମିତି ଦେବେ ନା ଡାଇରେକ୍ଟ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଦେବେ ଓକେ ଆଉ କେଉଁ ଦିନକୁ ଆପଣଙ୍କ ଦରକାର ଅଛି ଆଉ କିଛି ଅଛିକି ମନେ କରିକି କହିବେ କି ଆଉ କ'ଣ ଅଛି ଦରକାର ଅଛି ଧନିଆଁ ପତ୍ର କଞ୍ଚା ଲଙ୍କା କିଛି ଆବଶ୍ୟକତା ନାହିଁ ଓକେ ଓକେ